ଜଳବାୟୁ ପରିବର୍ତ୍ତନ ଯେତେବେଳେ ହେଉଛି ଧାନ ଫସଲ ପାଚି ଯାଉଛି ବାତ୍ୟା ହେଉଛି ସବୁ ନଷ୍ଟ କରିଦେଇ ଦେଇଛି ହଁ ଖରା ଆସିବା ଦ୍ୱାରା ମେଘ ଦେଉନାହିଁ ମରୁଡ଼ି ଆସୁଛି ମେଘ ହେଉନାହିଁ କିନ୍ତୁ ଫସଲ ହେଉନାହିଁ ଲୋକମାନେ ଖାଇବାକୁ ପାଉନାହାନ୍ତି ବା ପାଇବେନି ମୁଗ ଫସଲ କେବଳ କୂଆ ପଥର ପଡ଼ୁଛି ମୁଗ ନଷ୍ଟ ହେଉଛି ସେଥିପାଇଁ ଫସଲ କରିବାକୁ ହେଲେ ନାଳରେ ପାଣି ପୋଖରୀ ପାଣି ଦ୍ୱାରା ଚାଷ କରାଯାଇପାରିବ ଉଠା ଜଳ ସେବନ କର କର ନାହିଁ କୁହୁଡ଼ି ଦ୍ଵାରା ସବୁ ପନିପରିବା ନଷ୍ଟ ହେଉଛି